ହିଁ ମୁଁ କହିପାରିବି ଦଶରୁ ଦଶ ଲକ୍ଷ ପର୍ଯ୍ୟନ୍ତ ପାଞ୍ଚୋଟି ସଂଖ୍ୟା ପ୍ରଥମେ ହେଲା ଏକ ହଜାର ସାତଶହ ଦୁଇ ହଜାର ପାଞ୍ଚଶହ ତିନି ହଜାର ଆଠଶହ ଦଶ ହଜାର